ଆମର୍ ଅଞ୍ଚଲ୍ରେ ଯେନ୍ ଅଧିବାସୀ ମାନେ ଅଛନ୍ ସେମାନେ ଦେଖ୍ବାର୍ ଲାଗି ବହୁତ୍ ଷ୍ଟ୍ରଙ୍ଗ୍ ଆରୁ ବହୁତ୍ ଖଟିଖିଆ ଲୋକମାନେ ଅଛନ୍ ସେମାନେ ତାକର୍ ମେହେନତ୍ ଉପରେ ଡ଼ିପେଣ୍ଡ୍ କରସନ୍ ସେମାନେ ମାନେ କେତେବେଲେ ବି କାହାରି ଉପରେ ନିର୍ଭରଶୀଲ ନା ରହନ୍ ସେମାନେ ମାନେ ନିଜର୍ କାମ୍ ନିଜେ କରିକିରି କେନ୍ତାକରି ଆଗକେ ବଢ଼୍ବେ ସେ ଜିନିଷ୍ କେ ଧ୍ୟାନ୍ ଦେସନ୍ ଆର୍ ତାକର୍ କଲା ହଉଛେ ଏଟା ଯେ ସେମାନେ ମାନେ ପ୍ରକୃତିକେ ବହୁତ୍ ବିସ୍ଵାଶ୍ କରସନ୍ ପ୍ରକୃତିରେ ସବୁଜିନିଷ୍ ସେମାନେ ମାନେ ପାଇ ପାରୁସନ୍ ଯେନ୍ତା କି ସେମାନେ ତାକର୍ ଯଦି ଭରଣ ପୋଷୋଣ ଲାଗି ଯଦି ଖାଏବାର୍ କି ପିଇବାର୍ କାଣା ଅଭାବ୍ ହେଲା ବୋଲି ପ୍ରକୃତି ନୁ ହିଁ ପାଇ ପାରୁସନ୍ ସେମାନେ ଅଲଗା ଲୋକ୍ ର ତୁ କେତେବେଲେ ନିର୍ଭର୍ ନା ରହେ ଯେନ୍ତା ସିଭିଲ୍ ଲୋକ୍ ମାନେ ଯେନ୍ତା ଅଲଗା ଲୋକ୍ ଉପରେ ନିର୍ଭର୍ ରହୁଛନ୍ ଅଧିବାସୀ ମାନେ ହେନ୍ତା ନାଇଁ ରହନ୍ ତାକର୍ ଯେନ୍ତା ଗୁଟେ କଲା ଅଛି ଯେନ୍ତା କି ସେମାନେ ତାକର୍ ଦେବତାକେ ମାନବାର୍ ଲାଗି ତାକର୍ ଦେବତାକେ ପୂଜା କରବାର୍ ଲାଗି ବଲି ଦଉଛନ୍ ହେଲା ଛେଲ୍ ବଲି ଦଉଛନ୍ କୁକୁଡ଼ା ବଲି ଦଉଛନ୍ ତା'ର୍ ସାଙ୍ଗେ ସାଙ୍ଗେ କିଛି ବରହା ବଲବାର୍ ଜିନିଷ୍ର ବଲି ଦେସନ୍ ହେଲା ସେ ଉପାୟରେ ସେମାନେ ତାକର୍ ଭଗବାନ୍ କେ ପାଇ ପାରସନ୍ ଏଟା ତାକର୍ ବିଶ୍ୱାସ୍ ଅଛେ ଆଦିବାସୀମାନକର୍ ଆଉ ତାକର୍ ଆଦିବାସୀ କଲଚର୍ର ବିହା ବରପନ୍ ପୁରା ଆମର୍ ମାନକର୍ ନୁ ବହୁତ୍ ଡ଼ିଫେରଣ୍ଟ୍ ହିଁ ରହେସି ସେମାନେ ମାନେ ଆମର୍ ମାନଙ୍କର୍ ଯେନ୍ତା ଆଦିବାସୀ କଲଚର୍ରେ ଯେନ୍ତା ବିହା ବରପନ୍ ହେଲେ ଯେନ୍ତା ପୁରାପୁରି ବରାତି କରି କୁରା କିରି ପୂଜା ପୁଜି କରି କୁରା କିରି ଯାସୁ ସେ ତାକ ଟା ବହୁତ୍ ଡ଼ିଫରେଣ୍ଟ୍ ହେ ସେମାନେ ପୁରା ସାଙ୍ଗେ ସମସ୍ତେ ମିଶିକରି ଏକା ସହିତ ଏକଜୁଟ୍ ହୋଇକରି ଗୁଟେ ଲାଇନ୍ରେ ହୋଇକରି ନଚା ଡ଼େଗା ଗୀତ କଲା ହିସାବେ ପୁରା କାମ୍ଧାମ୍ କରସନ୍ ନଚାସନ୍ ଆର୍ ସେମାନେ ମେନ୍ କରି ପଶୁ ପକ୍ଷୀ ଜୀବଜନ୍ତୁ ଉପରେ ସେମାନେ ତାଙ୍କର୍ ହତ୍ୟା କରି କରି ସେମାନେ ତାକର୍ ପେଟକେ ଭରଣ ପୋଷଣ କରି ପାରୁସନ୍ ଇ ଜିନିଷ୍ ଆଦିବାସୀମାନେ କରସନ୍ ଆଉ ତାକର୍ କଲା ବହୁତ୍ ଡ଼ିଫେରଣ୍ଟ୍ ହେ ସେମାନେ ମାନେ ତାକର୍ ନିତିଦିନିଆ ପରମ୍ପରାକେ ବି ନେଇକିନି ବହୁତ୍ ଆଗ୍କେ ବଢ଼ୁସନ୍ ସେମାନେ ମାନେ ବି ତାକର୍ ଯେତେବେଲେ ବର୍ଷା ନାଇଁ ହୁଏ ତାକର୍ ପୂଜା ପାଠ୍ ଲାଗି ବଲି ଦବାର୍ ଲାଗି ସବୁବେଲେ ହିଁ ସେମାନେ ଡ଼ିପେଣ୍ଡ୍ କରୁସନ୍ ଏଟା ହିଁ ସେମାନଙ୍କର୍ ମାନକର୍ କାମ୍ ଏ ସେଥିର୍ଲାଗି ଆଦିବାସୀ କଲଚର୍ ନୁ ବି ବହୁତ୍ କିଛି ଶିଖ୍ବାର୍ କେ ମିଲ୍ସି ଆର୍ କିଛି ଖରାପ୍ କାମ୍ ବି କରୁଛନ୍ ସେ ଆଦିବାସୀ ବୋଲି ସେଥିର୍ଲାଗି ଆମେ କେନ୍ତା କରି ତାକର୍ ପାଖ୍କେ ପହଞ୍ଚି ଯାଇକରି ଆଗକେ ତାକର୍ କାମ୍ କେ ବଢ଼େଇପାରମା ହେତାର୍ ଉପରେ ଧ୍ୟାନ୍ ଦେବାର୍ ଆବଶ୍ୟକ ହେ